ହ୍ୟାଲୋ ସ୍ଵିଗି ବାଲା ଭାଇ ମୁଁ ସୁରୋଜ ସାହୁ ମହୁଲପଲିରୁ କହୁଛି ମୁଁ କିଛି ସମୟ ପୂର୍ବରୁ ଫୋନ କରି କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି ଯେପରି ପିଜ୍ଜା ବର୍ଗର୍ ଏମିତି ଅନେକ କିଛି କିନ୍ତୁ ମୁଁ ସେଥିରୁ କିଛି ଜିନିଷର ପରିମାଣ କମ୍ କରିବାକୁ ଚାହୁଁଛି କାରଣ ଏବେ ମୋ ପାଖରେ ସେତିକି ଅର୍ଥ ନାହିଁ ଓ ଖାଇବା ଲୋକ ମଧ୍ୟ ନାହାଁନ୍ତି କାରଣ କୌଣସି କାରଣବଶତଃ ମୋ ପରିବାରର ଲୋକ ତାଙ୍କ କିଛି ଜରୁରୀ କାମରୁ ବାହାରକୁ ଯାଇଛନ୍ତି ଓ ସେମାନେ ହୁଏତଃ ବହୁତ ଦିନ ସେଠାରେ ରହିପାରନ୍ତି ଏବଂ ତାଙ୍କ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସେମାନେ ଏଠାକୁ ଆସିବେ ନାହିଁ ବୋଲି ମୁଁ ଯାହା ଜାଣିଛି ସେଥିପାଇଁ ଏହି କାର୍ଯ୍ୟଟି ଡେରି ହୋଇପାରେ ମୁଁ ଏବେ କହୁଅଛି ତେଣୁ ମୁଁ ସେହି ଖାଦ୍ୟ ଗୁଡ଼ିକର ପରିମାଣ କମ୍ କରିବାକୁ ଚାହୁଁଛି କମ୍ କରିଦେଲେ ମୋର କିଛି ଉନ୍ନତି ହୋଇଥାନ୍ତା ସେଥିପାଇଁ ମୁଁ ଆପଣଙ୍କୁ ଏମିତି କହୁଛିି ଯେପରି ମୁଁ ଦୁଇଟି ଅର୍ଡ଼ର୍ କରିଥିଲି କିନ୍ତୁ ତାହା ଏବେ ମୁଁ କମ୍ କରିବାକୁ ଚାହୁଁଛିି ତେଣୁ ମୁଁ ମୋ ନୂଆ ଅର୍ଡ଼ର୍ କରୁଛି ମୋତେ ତାହା ପଠାଇବେ ଓ ମୋ ପେମେଣ୍ଟ ମଧ୍ୟ କହିଦିଅନ୍ତୁ ତାହା ମୁଁ ପେ କରିଦେବି ଯଦି ଏହି କାର୍ଯ୍ୟଟି ଆପଣ କରିବେ ମୋ ପାଇଁ ଭଲ ହୋଇଥାନ୍ତା ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଆପଣ ଯଦି ମୋ କାର୍ଯ୍ୟଟିକୁ ସୁରକ୍ଷା ଭାବରେ କରିବେ ତାହା ଭଲ ହୋଇଥାନ୍ତା